ଆପଣଙ୍କର ଯୋଉ ଡ୍ରାଇଭରଟି ପଠେଇଥିଲେ ସେ ବହୁତ ଭଲ ଥିଲେ ଏବଂ ଆମକୁ ସବୁ ଜାଗା ମଧ୍ୟ ବୁଲେଇଲେ ଆମେ ସେଇ ଯାତ୍ରାକୁ କେବେ ଭୁଲିପାରିବୁନି ଏବଂ ଯାହା ଦ୍ୱାରା କି ଆମେ ସେ ଯାତ୍ରାଟି ବହୁତ ଆମ ମନକୁ ଛୁଇଁଥିଲା ଆମେ ସବୁ ଆନନ୍ଦରେ ସେ ଯାତ୍ରା ବୁଲିକି ଆସିଥିଲୁ

ଆମେ ଏଥର ଭାବୁଛୁ ଆଜ୍ଞା ଟିକେ ସମ୍ବଲପୁର ଯିବା ପାଇଁ ଆପଣ କେତେ କ'ଣ ନେବେ ଟିକେ କହିପାରିବେ ଆଜ୍ଞା ଆପଣ କେମିତି ବଢ଼େଇ ଦେଇଛନ୍ତି ଆରଥର ତ କମ୍ ନେଇଥିଲେ ନା ମୁଁ ଭାବୁଛି ଏଥର ଟିକେ ବେଶି ନ ବଢ଼େଇକି ଅଳ୍ପ ବଢ଼େଇକି ଆପଣଙ୍କର ବି ଲାଭ ରଖିକି ଆମ କଥା ବି ଟିକେ ବୁଝିକି ନିଅନ୍ତୁ ଆଜ୍ଞା ମୁଁ କହିଲି ତାହେଲେ ସେତିକି ନେବେ ଆପଣ ପଚିଶ ଟଙ୍କା ହଉ ତାହେଲେ ହଉ କିନ୍ତୁ ଜଣେ ଭଲ ଡ୍ରାଇଭରଙ୍କୁ ଆପଣ ଟିକେ ଦେଇଥିବେ ଆଣିବା ପାଇଁ ଆଜ୍ଞା ହଉ ତାହେଲେ ଆପଣ ଆସିଯିବେ ଆସିକି ଆମକୁ ନେଇକି ଯାଆନ୍ତୁ ହଉ